ଓଡ଼ିଶା ସମାଜରେ ଆମେ ଜାଣିଛୁ ମହିଳାଙ୍କ ସ୍ଥିତି କମ୍ ବା ମହିଳାଙ୍କ ପ୍ରାଧାନ୍ୟ କମ୍ ଥିଲା ଯେମିତିକି ସମୟ ଅନୁସାରେ ଯୁଗ ବଦଳିଛି ଏବଂ ଟେକ୍ନୋଲୋଜି ବି ବଦଳିଯାଇଛି ସେହି ଭଳି ଭାବେ ମଣିଷ ବି ବଦଳିବାକୁ ଆରମ୍ଭ କରିଛି ଓ ମୁଖ୍ୟତଃ ମହିଳାମାନଙ୍କ ଚିନ୍ତାଧାରା ମଧ୍ୟ ଅଗ୍ରଗତି ହେଉଛି ଯାହାଦ୍ଵାରା କି ମହିଳା ମାନେ ଭୂମିକା ମଧ୍ୟ ବଦଳିଛି ଏବଂ ତାଙ୍କ ଭୂମିକା ଆହୁରି ଉଚ୍ଚ ପଦବୀରେ ଯାଇଛି ଯେମିତିକି ରମାଦେବୀ ରମାଦେବୀ ଜଣେ ନାରୀନେତ୍ରୀ ଥିଲେ ମଧ୍ୟ ସେମାନେ ସ୍ୱାଧୀନତା ନିମନ୍ତେ ଆମକୁ କେତେ ଗୁଡ଼ିକ ରାସ୍ତା ପନ୍ଥା ଦେଖାଇଯାଇଛନ୍ତି ଓ ନିଜକୁ ଏହି ସ୍ୱାଧୀନତା ପନ୍ଥାରେ ବଳିଦାନ ଦେଇଯାଇଛନ୍ତି ସେହିପରି ସାରଳା ଦେବୀ ଦୁହେଁ ରମାଦେବୀ ଏବଂ ସାରଳା ଦେବୀ ଗାନ୍ଧିଜୀ ଏବଂ ଗୋପବନ୍ଧୁଙ୍କ ପରି ଆଗକୁ ଆଗକୁ ଚାଲି ଆସିଛନ୍ତି ଓ ତାଙ୍କ ନା ଇତିହାସରେ ନାରୀନେତ୍ରୀ ଭାବରେ ଲିଖିତ ହୋଇ ରହିଛି ଏବଂ ସେହିରୂପୀ ସେହିରୂପୀ ଆଜି ଯୁଗରେ ପୁରାତନ ଯୁଗରେ ଆଦିବାସୀ ଆଦିବାସୀ ଅଞ୍ଚଳରେ ଗୋଟେ ନାରୀଟିଏ ପାଠ ନ ପଢ଼ିଥିବା ସମୟରେ ବର୍ତ୍ତମାନ ଯୁଗରେ ଆଜିର ରାଷ୍ଟ୍ରପତି ହୋଇପାରିଛନ୍ତି ଦ୍ରୋପତି ମୁର୍ମୁ ଶ୍ରୀମତୀ ଦ୍ରୋପତି ମୁର୍ମୁ ଯିଏକି ଆଜିର ଆଦିବାସୀ ନାରୀ ନାରୀଟିଏ ହେଲେ ମଧ୍ୟ ଆଜିର ରାଷ୍ଟ୍ରପତି ଭାବେ ରାଜ୍ୟସଭା ଲୋକସଭା ଏବଂ ଏଇ ଦେଶରେ ନାମ କରିପାରିଛନ୍ତି ଠିକ୍ ସେହି ଭଳି ଭାବେ ଆଜିର ନାରୀ ଦୁନିଆ ସହିତ ତାଳ ଦେଇ ଆଗକୁ ବଢ଼ିବା ଦରକାର ଯାହାକି ଗୋଟିଏ ନାରୀପକ୍ଷେ ହିଁ ସମ୍ଭବ ହୋଇପାରିବ ଏବଂ ଏଇ ଦୁନିଆରେ ବଞ୍ଚି ରହିବାକୁ ହେଲେ ନାରୀର ଭୂମିକା ମଧ୍ୟ ଅଧିକ ଅଛି ଏବଂ ନାରୀର ଇଜ୍ଜତ ମଧ୍ୟ ଅଧିକ ହୋଇରହିଛି ଯେହେ ଯେମିତିକି ଦୁନିଆ ବଦଳିଚାଲିଛି ଏବଂ ଗୋଟେ ନାରୀଟିଏ ଘରେ ଆଉ ଚାରି କାନ୍ଥ ବାଡ଼ରେ ବନ୍ଦ ନ ରହି ଖୋ ପଦାକୁ ଆସିଯାଇଛି ସେହିପରି ଭାବେ ଯେମିତିକି ରମାଦେବୀ ଏବଂ ସାରଳା ଦେବୀ ତାଙ୍କର ପାଦକୁ ଆଗକୁ ନେଇଚାଲିଛନ୍ତି ସେହିପରି ଭାବେ ନାରୀଟିଏ ମଧ୍ୟ ଆଜି ଏଇ ଦୁନିଆରେ ଆଗକୁ ଚାଲିବା ଦରକାର